ଆମ ପାଖରେ ଗୋଟେ ଅଛି ପଥର କଳାକୃତି ପାଇଁ ଗୋଟେ ଅଛି ଦୋକାନ ଯେଉଁଠିକି ବିଭିନ୍ନ ପ୍ରକାର ପଥରରେ ବିଭିନ୍ନ ପ୍ରକାର ତାକୁ କାଟିକି ଡିଜାଇନର ତାର ସବୁ ବିଭିନ୍ନ ପ୍ରକାର ମୂର୍ତ୍ତି ଠାକୁରଙ୍କ ମୂର୍ତ୍ତି ହେଲା ବିଭିନ୍ନ ପ୍ରକାର ଘର ସଜେଇବା ଉପକରଣ ହେଲା ସେଠି କରିଥା ଯେଉଁଟାକି ଗୋଟେ ଆମ ପାଇଁ ବହୁତ ଭଲ ଲାଗିଥାଏ ସେଇଠୁ ଆମେ ପ୍ରାୟ ସବୁବେଳେ କିଛି କିଣିଥାଉ ଜିନିଷ ପଥରର ସେ କିଣିଥାଉ ଜିନିଷ ଯେଉଁ ପଥରର ତିଆରି ଜିନିଷ ସବୁ ଆମ ଘରର ସଜେଇବା ପାଇଁ ଆମ ଠାକୁରଙ୍କୁ ପୂଜା କରିବାପାଇଁ ସେଇଟା ଆମକୁ କିଣିଥାଏ ଆଉ ଏଇଟା ହେଉଛି ମୋ ପାଇଁ ଏଇଟା ବହୁତ ପ୍ରିୟ ଅଟେ ଏ କଳାଟା କାରଣ ଏଇଟା ଯେଉଁ ଆକର୍ଷଣ କରେ ଏଇଟା କାରଣ କେଉଁ ଜାଗାରେ ଏଇଟା ମିଳିବ ନାହିଁ ତେଣୁ ସେଥିପାଇଁ ଆମର ଏଇ କାରିଗରୀଟା ଏଇ ଯେଉଁ ପଥର କଳାକୃତି ଆମ ପାଇଁ ଗର୍ବ ଅଟେ